ଦୁଇ ହଜାର ପାଞ୍ଚ ଏକ ଲକ୍ଷ ତିନି ହଜାର ସାତଶହ ପଇଁତିରିଶ ତିନି ଲକ୍ଷ ପଚାଶ ହଜାର ଚାରିଶହ ସତେଇଶ ପାଞ୍ଚ ଲକ୍ଷ ଛଅ ହଜାର ଚାରିଶହ ସତେଇଶ ଆଠ ଲକ୍ଷ ଷାଠିଏ ହଜାର ତିନିଶହ ପଇଁତିରିଶ